ଦୌଡ଼ିବାକୁ ମୁଁ ଅତି ଭଲ ପାଏ ଏହି ଦୌଡ଼ିବା ଠାରୁ ମୋ ଶରୀର ଅତି ମଜବୁତ ଓ କଠିନଶୀଳ ହୋଇଯାଇଛି ଏହି ମଜବୁତ ଶରୀର ବିଭିନ୍ନ ସ୍ଥାନରେ କଠିନ ପରିଶ୍ରମ କରିପାରିବ ଏବଂ ମୋର ପ୍ରେରଣା ବା ମୋର ଭଲ ପାଇବା ହେଉଛି ଦୌଡ଼ ଦୌଡ଼ିବାକୁ ମୁଁ ଅତି ଭଲ ପାଏ ଏହି ଭଲ ପାଇବାରୁ ମୁଁ ଏହିି ଦୌଡ଼ି ଥାଏ ଦୌଡ଼ିବାରୁ ମୁଁ ଦେହରେ ଗୋଟିଏ ଉଜ୍ଜ୍ଵଳ ସୃଷ୍ଟି ହୋଇଥାଏ ସେହି ଦୌଡ଼ ଯିଏକି ମୋ ହୃଦୟକୁ ଛୁଇଁଥାଏ ଦୌଡ଼ରେ ହିଁ ମୁଁ ଏତେ ବଡ଼ ମଣିଷ ହୋଇଛି ମୋ ଶରୀର ଭଲ ଥିଲେ ମୁଁ ଭଲ ମୁଁ ଭଲ ଥିଲେ ମୋ ଶରୀର ଭଲ ସବୁ କିିଛି ଭଲ ଦୌଡ଼ିବାରୁ ମୁଁ ନିଜର ମନ ମନକୁ ରୂପାନ୍ତରିତ ବା କିଛି ଭୁଲ କାମ କରିବାରୁ ଅଟକାଇ ପାରିବା ସେହି ଦୌଡ଼ରୁ ମୁଁ ବହୁତ କିଛି ପାଇଛି

ଚାରି ବର୍ଷ ହେଲାଣି ଦୌଡ଼ିଛି ଦୁଇ ହଜାର ଅଠରୁ ମୁଁ ଦୌଡ଼ିଛି ସକାଳ ଚାରିଟାରୁ ମୁଁ ଦୌଡ଼ିବାକୁ ଯାଏ ଓ ଆଠଟାରେ ଘରକୁ ପହଞ୍ଚେ ଦୌଡ଼ରୁ ମୁଁ ଅନେକ କିଛି ପାଇଛି ଓ ଏହି ଶକ୍ତିକୁ ମୁଁ ଗୋଟିଏ ଜାଗାରେ ଅଟକାଇ ବିଭିନ୍ନ କାର୍ଯ୍ୟରେ ଲଗାଇ ପାରିବି ଏଠି ଏଠାରେ ଏଠାରେ ବହୁତ ଶକ୍ତି ମିିଳି ହାତ ଗୋଡ଼ ସବୁ ମଜବୁତ ରହେ ଦୌଡ଼ିବା ଏହି ଦୌଡ଼ରୁ ମୁଁ ଅନେକ କିଛି ଜିନିଷ ପାଇଛି ଯାହା

ବିଶ୍ୱାସ କରିପାରିବିନି ଏହି ଏହା ଦୌଡ଼ିଲେ ବହୁତ ଲାଭଦାୟକ ହୋଇଥାଏ ଶରୀର ଶକ୍ତିଶାଳୀ ହୋଇଥାଏ